ପଞ୍ଚାୟତ୍ରେ ପଞ୍ଚାୟତ୍ ଗୁଟେ ଅଛେ ଭାନ୍ପୁର୍ରେ ହେଲେ ଆମେ କିଛି ନାଇ ଜାନ୍ବାର୍ କେତେ ଟଙ୍କା ଆଉଛେ କେତେ ଟଙ୍କା ନାଇଁ ଆମେ ତ ନାଇଁ ଜାନି ପାରବାର୍ ସେଟା ସରପଞ୍ଚ୍ ଜାନ୍ବେ ଆଉ ଆମର୍ ପିଏ ଜାନ୍ବେ ତ ଆମର୍ ଆମର୍ ଡ୍ରେନ୍ ଯେନ୍ଟା ଅଛେ ସେଟା ବି ବହୁତ୍ କେଚ୍ଡ଼ା ହେଇକରି ଅଛେ ରାସ୍ତାଘାଟ୍ ବି କେଚ୍ଡ଼ା ହେଇକରି ଅଛେ ତା'ର୍ପରେ ଆମର୍ ପୋଖ୍ରୀ ଯେନ୍ଟା ଅଛେ ବହୁତ୍ ଖରାପ୍ ହେଇଗଲାନେ ଗାଧ୍ଲେ ଲୋକ୍ମାନ୍କେ କୁଣ୍ଡଉଛେ ତା'ର୍ପରେ ଜର୍ ହେଉଛେ ବହୁତ୍ ଏନ୍ତା ହେଇକରି ଲୋକ୍ମାନେ ବହୁତ୍ ଦୁର୍ବଲ୍ ଦୁର୍ବଲ୍ ହେଉଛନ୍ ଆଉ ଆମର୍ ଯେନ୍ଟା ସର୍କାରୀ ସେବା ଯେନ୍ଟା ବୋଲିକରି କହୁଛୁଁ ପରିବେଶ୍ ବହୁତ୍ ଖରାପ୍ ଅଛେ ତା'ର୍ପରେ ଆମର୍ ପଞ୍ଚାୟତ୍ରେ ଯେନ୍ଟା ଚାଉଲ୍ ଦେବାର୍ କଥା ତିନ୍ ମାସେ ଚାଏର୍ ମାସେ ଚାଉଲ୍ ମିଲୁଛେ ଠିକ୍ ନାଇ ରହେବାର୍ ନେ ଲୋକ୍ମାନେ ବହୁତ୍ ଅସୁବିଧାନେ ବହୁତ୍ ଅସୁବିଧାନେ ରହୁଛେ ଆମର୍ ଯାହାର୍ ଜମିବାଡ଼ି ଅଛେ ସେ ସେ ଟିକେ ଖାନାପିନା କରୁଛେ ଯାହାର୍ ଜମିବାଡ଼ି ନାଇଁ ସେମାନେ ଚାଉଲ୍ କେ ଚାଉଲ୍ ର ଆଶାରେ ସେମାନେ ରହିଯାଉଛନ୍ ତ ସରକାର୍ ଏଥିପାଇଁ ଧ୍ୟାନ୍ ଦେବାର୍ କଥା ଆଉ ଆମର୍ ଯେନ୍ ଏମ୍ଏଲ୍ଏ ମନ୍ତ୍ରୀମାନେ ଆଉଛନ୍ ଇଲେକ୍ସନ୍ ଟାଇମ୍ରେ ଆଉ ଖାଲି ଭୋଟ୍ ଦିଅ ଭୋଟ୍ ଦିଅ ଭୋଟ୍ ଦିଅ ଭୋଟ୍ ଦିଅ ବୋଲିକରି କହୁଛନ୍ ଭୋଟ୍ ଦେଇ ସାର୍ଲା ପରେ ଆଉ ସେମାନେ ତାଙ୍କର୍ ଦେଖା ଦର୍ଶନ୍ ନାଇଁନେ ତ ଏନ୍ତାକରି ଏଖେନ୍ ଆମର୍ ସମାଜ୍ର ପରିବେଶ୍କେ ସେମାନେ ବହୁତ୍ ଖରାପ୍ କରୁଛନ୍ ଆଉ ରାଜ୍ନୀତି ହେଲା ଟାଇମ୍ ରେ ଯେ ମାଆ ବାପା ବୋଲିକରି କହୁଛନ୍ ଆଉ ରାଜ୍ନୀତି ସର୍ଲା ପରେ ଆର୍ କୌଣସି ଲୋକ୍ ଆଉ ଦେଖା ଦର୍ଶନ୍ ନାଇଁନେ ଆଉ ତା'ର୍ ସହ ଯଦି କିଏ ଗୁଟେ ଯଦି ତା'କେ ଭେଟ୍ବାର୍ ଅଛେ ବେଲେ ବି ଭେଟି ନାଇଁ ପାରବାର୍ ନେ ଆର୍ ଯଦି ଭେଟ୍ଲେ ବେଲେ ବି ତା'ର୍ ସଙ୍ଗେ କଥାବାର୍ତ୍ତା ନାଇଁ ହେଇପାରବାର୍ ନେ ତ ଇ ଭଳିଆ ଏଖେନ୍ ଚାଲିଛେ ଆମର୍